ଆଧୁନିକ ଫଟୋଗ୍ରାଫି ଫାଷ୍ଟ ଥିଲା ଯାହାକି ଫଟୋ ଉଠାଇଲେ ଧଳା ବାହାରହାରିବ ଏବଂ ସେ ଆଗେ କ୍ୟାମେରା ଧରିକିରି ବାହାରି ବୁଲିବା ଯାଉନଥିଲା ଏବେ ସବୁ ବାହାରି ଯାଇଛି କ୍ୟାମେରା ନେଇକରି ବାହାରି ବାହାରେ ଯାଉ ହେଉ ଏବେ ଫଟୋ ଫଟୋ କାଢ଼ିଲେ ସେ ଧଳା ହେଉନାହିଁ ରଙ୍ଗିଲା ଆସୁଛି ସେ କ୍ୟାମେରା କ୍ୟାମେରା ଭିତରେ ସବୁ ଆଗେ ଫାଷ୍ଟେରେ ରିଲ୍ ବାହାରୁଥିଲା ଏବେ ଫଟୋ ସବୁ ରଙ୍ଗିଲା ଆସୁଛି ବର୍ତ୍ତମାନ କମ୍ପ୍ୟୁଟରରେ ଏବେ ସବୁ ଫଟୋ ବଡ଼ ବଡ଼ କାଢ଼ିକିରି ବାହାରୁଛି ଆସୁଛି ଫାଷ୍ଟରେ ଆଗେ ଥିଲା କ୍ୟାମେରା ଥିଲା ବାହାରେ ଯାଇନଥିଲା ଏବେ ବାହାରି ଯାଉଅଛି କାରଣ ଏବେ ଛୋଟ ଛୋଟ କ୍ୟାମେରା ବାହାରିଗଲା ସେଥିପାଇଁ ସବୁଆଡ଼େ ବୁଲି ହେଉ ଫଟୋ କାଢ଼ି ହେଉ ଏବଂ କୌଣସି ଅସୁବିଧା ନହେଉ